ମୁଁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ କୌଣସି ପାଠାଗାର ନ ଥିଲା କିନ୍ତୁ ଏବେ ସରକାର ଆମ ବିଦ୍ୟାଳୟରେ ପାଠାଗାର ଖୋଲିଛନ୍ତି ମୁଁ ପିଲାଦିନେ ପଢ଼ିଥିବା ପୁସ୍ତକ ହେଉଛି ଛବିଳ ବର୍ଣ୍ଣବୋଧ ବହି ହସଖେଳ ବହି ଗଣିତ ସାହିତ୍ୟ ଇଂଲିଶ୍ ଇତ୍ୟାଦି